ମୁଁ ନିଜ ବଗିଚାରେ କହିଲେ ସାଧାରଣତଃ ବର୍ଷା ଋତୁରେ ଯେହେତୁ ଅଳିଆ ଆବର୍ଜନାଗୁଡ଼ାକ ସବୁ ଆଖପାଖରେ ଜମା ହେଇ ରୁହେ ମଶାର ସଂଖ୍ୟା ବହୁତ ଅଧିକ ପୋକ ବି ବହୁତ ଅଧିକ ତାଙ୍କୁ ସବୁବେଳେ ଆମେ କ'ଣ କରୁ ନା ସେଇଟାକୁ ପୋକ ମାରିବା ପାଇଁ କୀଟନାଶକ ବ୍ୟବହାର କରୁ ମଶା ମାରିବା ପାଇଁ ମଧ୍ୟ ମଶାର ଧୂଆଁର ବି ବ୍ୟବସ୍ଥା କରୁ